ବିଭିନ୍ନ ଗୋଷ୍ଠୀ ବା କରିବା ପାଇଁ ଆମ ଅଞ୍ଚଳରେ ବହୁତଗୁଡ଼ିଏ କ୍ରୀଡ଼ା ସ୍ଥାପନ କରାଯାଇଥାଏ ବା କ୍ରୀଡ଼ା ଉତ୍ସବ ପାଳନକରଣ କରିଥାଏ ସେ ଭିତରେ କ୍ରୀଡ଼ା ଅନେକଗୁଡ଼ିଏ କ୍ରୀଡ଼ା ତ ଅଛି ସେ ଭିତରୁ ଅଧିକାଂଶତଃ ଆମର ଅଞ୍ଚଳରେ କ୍ରିକେଟ୍କୁ ଏକ ବଡ଼ କ୍ରୀଡ଼ା ଅନୁସାରେ ସେମାନେ ଆଉ ଏଇ ଅନୁସାରେ କ୍ରିକେଟ୍ଟାକୁ ପାଳନ କରିଥାନ୍ତି ବା ଯଦି କହହାକୁ ଗଲେ କ୍ରିକେଟ୍ଟାକୁ ଏକ ସେମାନଙ୍କ ଭିତରେ ବନ୍ଧୁତା ସ୍ଥାପନ କରା ରହିଗଲା କିମ୍ବା ଯେପରିକି ଆପଣ ଭାରତ ବନାମ ପାକିସ୍ତାନ ସମର୍ଥନ ଯେମିତି ଅଛନ୍ତି ସେହିପରି ଆମର ଏ ଅଞ୍ଚଳରେ ବନ୍ଧୁ ସ୍ଥାପନ କରିବା ପାଇଁ କ୍ରିକେଟ୍ଟାକୁ ଏକ ପ୍ରମୁଖ ଭାବରେ ଦେଖାାଯାଇଥାଏ କ୍ରିକେଟ୍ ଦ୍ୱାରା ଅନେକଗୁଡ଼ିଏ ଆମର ରାଷ୍ଟ୍ର ହୋଇଗଲା ଗୋଷ୍ଠୀ ହୋଇଗଲା କିମ୍ବା ଗ୍ରାମାଞ୍ଚଳ ହେଇଗଲା କିମ୍ବା ସହରାଞ୍ଚଳ ହେଲା ସେମାନ ଆମୋକ ବନ୍ଧୁତା ସ୍ଥାପନ କରାଇଥାଉଛି ଯେପରିକି ଆପଣ ଭାରତ ଭାରତ ପାକିସ୍ତାନ ହୋଇଗଲା ଭାରତ ଅଷ୍ଟ୍ରେଲିଆ ହୋଇଗଲା ଭାରତ ଶ୍ରୀଲଙ୍କା ହେଲା ଅନ୍ୟ ଅନ୍ୟ ଦେଶରେ ଯେମିତି ହୋଇଥାଏ ଯାଦ୍ଵରା କି